ଘରେ ବଗିଚା ରକ୍ଷଣ ବେକ୍ଷଣ କରିବା ବ୍ୟୟ ବହୁଳ ହୋଇଥାଏ ବହୁତ କଷ୍ଟ ହୋଇଥାଏ ବଗିଚା କରିବା ବହୁତ ଯତ୍ନ ନେବାକୁ ପଡ଼ିଥାଏ ବଗିଚାର କିଛି ମାନ୍ଟା କି ମାନେ ଗଛ ଲତାର ମାନେ ମୂଳେ ପାଣି ଦେବାକୁ ପଡ଼ିଥାଏ ତାପରେ ଘାସ ସଫା କରିବାକୁ ପଡ଼ିଥାଏ ପୁରା ପାଣି ଦେଇକି ମାନେ ଔଷଧ ମାନେ ମାନେ ପନିପରିବାର୍ ମାନେ ସ୍ପ୍ରେ କରିବାକୁ ପଡ଼ିଥାଏ ତା ବହୁତ କଷ୍ଟ ଯେ ଯେଉଁ ଜାଣି ନଥିବ ସେ ବଗିଚାର ଯତ୍ନ କେବେ କରି ନ ପାରିବ ଜାଣିଥିଲେ ମାନେ ଏମିତିକି ସବୁକିଛି ଜାଣ୍ବାକେ ପଡ଼୍ବା ବଗିଚା ଗୋଟିଏ ଏତେ ସହଜ ହୋଇ ନାଇ ଥାଏ ତା ବଗିଚାକୁ ସବୁ କଲେ ମାନେ ସବୁ ଜିନିଷ ତାର ସଫା ସୁତରା ତା ମାନେ ପତ୍ର ମୋଉଳିବନି ଏମିତିକି ପାନି ଦେବ ପାନି ଦେବା ପାଇଁ ଜାଗା ବନାଇକି ରଖିବ ତାପରେ ଯାଇକିରି ବଗିଚାର ଯତ୍ନ ନେଇ ପାରିବ